ମୁଁ ସକାଳ ଛଅଟାରେ ଉଠେ ଉଠିକିରି ନିତ୍ୟକର୍ମ ସାରି କିିରି ଆମର ଯେଉଁ ଯୋଗ ଅଭ୍ୟାସ ଗୋଟେ ଘଣ୍ଟାଟିଏ କରେ ଘଣ୍ଟାଟିଏ କଲା ପରେ ରେଷ୍ଟ୍ ନେଇକି ଗାଧୁଆଗାଧି କରିକି ମୁଁ ମୋର କାର୍ଯ୍ୟ ବ୍ୟସ୍ତରେ ପଳେଇ ଯାଏ ସାରାଦିନ ଯାହା ଆମର ଯେଉଁ କାର୍ଯ୍ୟ ବ୍ୟସ୍ତ ଭିତରେ ଯାହା କରୁଛି ସେଇଟା କଲା ପରେ ଅପରାହ୍ନ ଠିକ୍ ଛଅଟା ବେଳକୁ ଆଉ ଥରେ ଯୋଗ ଅଭ୍ୟାସ ପାଇଁ ପଢ଼ିବାକୁ ଯାଏ ସାଙ୍ଗ ସାଙ୍ଗସାଥି ମାନଙ୍କ ସହିତ ବହୁତ କିଛି ଯୋଗ ଅଭ୍ୟାସ କରେ ସେଥିପାଇଁ ମୋର ଖେଳ ତା'ପରେ କ୍ରିକେଟ୍ ଭଲିବଲ୍ ଖୋଖୋ ଏଇସବୁ ଖେଳାଖେଳି କରିକି ଶରୀରର ସୁସ୍ଥ ରଖେ ତା'ପରେ ଯେଉଁ ଖେଳ ଭିତରେ ସାଙ୍ଗସାଥି ମଧ୍ୟ ମିଳାମିଶା କରିକିରି ଭଲ ଯୋଗ ଅଭ୍ୟାସ କରିକିରି ଦେହକୁ ସୁସ୍ଥ ରଖିଛି